କ୍ରୀଡ଼ା ହେଉଛି ଏକ ବ୍ୟାୟାମ ସଦୃଶ ବ୍ୟାୟାମ କଲେ ଯେମିତି ଆମ ଶରୀରକୁ ଫୁର୍ତ୍ତି ମିଳେ ସେମିତି କ୍ରୀଡ଼ା କଲେ ମଧ୍ୟ ଆମ ଶରୀର କୁ ଫୁର୍ତ୍ତି ମିଳିଥାଏ କ୍ରୀଡ଼ା କରିବା ଦ୍ୱାରା ଆମ ମନ ମଧ୍ୟ ସଫା ରହିଥାଏ କ୍ରୀଡ଼ା ବିଭିନ୍ନ ପ୍ରକାର ର ରହିଛି ସେଗୁଡ଼ିକ ହେଲା ଫୁଟବଲ ଖେଳିବା କ୍ରିକେଟ ଖେଳିବା ଏବଂ ବ୍ୟାଡ଼ମିଣ୍ଟନ ଖେଳିବା ଦୌଡ଼ ପ୍ରତିଯୋଗିତା ଇତ୍ୟାଦି କ୍ରୀଡ଼ା କରିବା ଦ୍ୱାରା ଆମ ମନ ସଫା ରହିଥାଏ ଏବଂ ଶରୀର ଗଠନରେ ଏହା ମଧ୍ୟ ବିଭିନ୍ନ ପ୍ରକାର ଉପାୟରେ ହୋଇଯାଇଥାଏ କ୍ରୀଡ଼ା କରିବା ଦ୍ୱାରା ଆମେ ଅନେକ ଲୋକମାନଙ୍କ ସହିତ ମିଶିପାରୁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ କୌଣସି ରୋଗ ହୋଇନଥାଏ ସେଥିପାଇଁ କ୍ରୀଡ଼ା କରିବା ଆମ ପାଇଁ ନିହାତି ଜରୁରୀ ଅଟେ